ବାସନ ଧୋଇବାର ପ୍ରଣାଳୀ ବିଷୟରେ ବର୍ଣ୍ଣନା କରୁଛି ପ୍ରଥମେ ଆମେ କ'ଣ କରିବା ନା ବାସନରେ ଲାଗିଥିବା ଅଦରକାରୀ ଜିନିଷ ଗୁଡ଼ାକ ନେଇକି ଆମେ ଡଷ୍ଟବିନରେ ପକାଇବା ତା'ପରେ ଅଧ ଘଣ୍ଟା ଯାଏ ବାସନକୁ ପାଣିରେ ବତୁରାଇବା ତା'ପରେ କ'ଣ କରିବା ନା ଭୀମ୍ ବାର୍ ହେଉ କିମ୍ବା ଆପଣ ଯେଉଁଥିରେ ବ୍ୟବହାର କରୁଛନ୍ତି ଯେଉଁ ମାଜିବା ପାଇଁ ବ୍ୟବହାର କରୁଛନ୍ତି ଭୀମ୍ ବାର୍ ହେଉ ସର୍ଫ ହେଉ କି ଖାର ହେଉ ପାଉଁଶ ହେଉ ସବୁ ମିଶାଇକି କ'ଣ କରିବା ତାକୁ ବାସନକୁ ଭଲ ଭାବରେ ମାଜି ଦେବା ମାଜି ସାରିବା ପରେ ତାକୁ ପରିଷ୍କାର କରିକି ଧୋଇବା ଦେଖିବା ଆଉ କ'ଣ ଅପରିଷ୍କାର ଜିନିଷ ସେଥିରେ ରହି ଯାଇଛି କି ଯଦି ରହି ଯାଇଥିବ ପୁନର୍ବାର ଆଉଥରେ ମାଜିବା ମାଜିକି କ'ଣ କରିବା ତାକୁ ଉବୁଡ଼ାଇକି ଥୋଇବା କାରଣ ନହେଲେ ଯଦି ପାଣି ରହିବ ଯଦି ବାସନରେ ବାସନ କଣା ହୋଇଯିବ ବେଶି ଦିନ ଆଉ କାମ କରିପାରିବ ନାହିଁ ବାସନ ନଷ୍ଟ ହୋଇଯିବ ତାକୁ ଆମେ ଓଲଟାଇକି ଉବୁଡ଼ାଇକି ରଖିଦେବା ତା'ପରେ ଦେଖିବା ବାସନକୁ ଗୋଟିଏ ଶୁଖିଲା କପଡ଼ାରେ ତାକୁ ପୋଛିକି ରଖିବା ମୁଁ କ'ଣ କରୁଛି ତୈଳ ଯୁକ୍ତ ବାସନ ସଫା କରିବା ପାଇଁ ସର୍ଫ ଖାର ଆଉ ଭୀମ୍ ବାର୍ ଆଉ ପାଉଁଶ ଏହିସବୁ ଯେଉଁ ଭୀମ ସାବୁନ ଏଗୁଡ଼ା ସବୁ ବ୍ୟବହାର କରୁଛି ତା'ପରେ ବାସନ ଚକାଚକ ସେଥିପାଇଁ ମୋର ରହୁଛି ଆଉ ବିଶେଷ ଅପରିଷ୍କାର ହେଉନି ଅପରିଷ୍କାର ହେଲା ମାନେ ଆମେ ମାଜିକି ଥୋଇଦେବା କଥା ଆଉ ପରିଷ୍କାର କରିକି ବାସନ ଷ୍ଟାଣ୍ଡରେ ରଖିଲେ ସେଟା ଆମର ବ୍ୟବହାର ଉପଯୋଗୀ ହୋଇପାରିବ